ହଁ ଲୋ ବା କହୁ ଭଲ ଦାଦା ଚାଲିଛି ଦାଦା ତ ଦେଖୁଛୁ ତୁ ଆର୍ କାଣ ଆରୁ ନାଇଁ ଦାଦା ଏ ଟ୍ରାକ୍ଟର୍ର ରେଟ୍ ତ ଜାଣିଛୁ ଜେନ୍ତା ଯେତିକି ଅଛି ନବାଲି କି ତୁସି ଦିଟା ଆରୁ ହଉ ଦାଦା ଆମର ସେ ଘରର୍ ଲୋକେ କହିଦେମି ତୋ ସାଥୀ ଯିବେ ହଁ ହଁ ହଏ ଦାଦା ଠିକ୍ କହୁଛୁ କାଏଁ କର୍ମା ଆରୁ କୋନାଲ୍ ପାଣି ତ ନେଇ ଆଉଛି ଭଲ୍ସେ ଆରୁ ସେ ତ ତାର ତ ସାର୍ ଫାର୍ ଦେଇ ନେଇ ପାରିଲା ଭଲ୍ସେ କି ନେଇ ଦାଦା ତ କେନ୍ତା ହେଲା ଯେ ମୁଇଁ ଦେଖି ନେଇଯିବା ଦୁଲି ଆଡ଼େ ଏ କେନ୍ତା ହେଇଛି ଭଲ୍ ହେଇଛେ କି କେନ୍ତା ହେଇଛେ ଏନ୍ତା ଓଃ ସେ ଭଲ୍ସେ ନାଇଁ କର୍ବା ସାର୍ ଫାର୍ ବି ଟିକେ ଭଲ୍ସେ ନାଇଁ ଦେବା ସାର୍ ଟ ବୋଲେ ଗୋଟେ କି ଭଲ୍ ହେଟା ହେତା କି ଭଲ୍ ହେତା ପାନ୍ ପୁନି ଟିକେ ଲଗାନ୍ତା ଖାଲି ବୁଲି ବୁଲିଛେ ବାଇଚାନ୍ସ ଦେଖି ଗଲେ ଯେଉଁ ସେଇ ଡୋଲି କେ ହଏ ଦୁଇଟା ସାର୍ ତ ଦିଠା କେନ୍ତା ହେବା ଯେ ତୋର୍ଟା କେନ୍ତା ହେଇଛେ ଏନ୍ତା ସାର୍ କାଣା ସାର୍ ତୁରି କେନ୍ତା ଭଲ୍ସେ ଦେଲୁ ତ ଏନ୍ତା ଆଜ୍ଞା ଦେଖ୍ ବାହାନ୍ ଖେଳିଗୁଡ଼େ ଛିଡ଼ା ହେଇନି ଦେଖା କେନ୍ତା ଏଇଟା କାଣା ଲାଗିଛି ରୋଗ ଯେ ଦେଖ୍ବୁ ହେଲା ଟିକେ ଏ ଜାଣ୍ଛେ ଦୁଃଖ୍ତ ଆରୁ ହଏ ବର୍ଷା ହେତୁ ଡର ଲାଗ୍ଲା ନାଇଁ କେନ୍ତା ହେବା ଯିବାକୁ ହଁ ଦେଖୁଛେଁ ଖରା ଖୁରି ଭଲ୍ସେ କର୍ତା ବୋଲେ କି ଟିକେ ହେତା ହେତା ଉଠୁନି ହଏ ହେନ୍ତା ତ ଭାବୁଛେ ଆରୁ ହଁ ଠିକ୍ ଅଛି ଦାଦା ରହିଲି ହେଁ